ବିବାହରେ ଆମେ ବହୁତ ମଜାମସ୍ତି କରିଥାଉ ବର କନିଆଙ୍କ ବାହାଘର ହୋଇଥାଏ ବର ବର ଯାତ୍ରୀ ନେଇ କନ୍ୟା ଘରକୁ ଯାଇଥାଏ ଏବଂ କନ୍ୟା ଘରେ ବିବାହ ହୋଇଥାଏ ପ୍ରଥମେ ଆମ ଓଡ଼ିଶାର ପରମ୍ପରା ଅନୁଯାୟୀ ବରଯାତ୍ରୀ ଯେତେବେଳେ ଯିବେ ସେଠାରେ ବରର ବାଟ ବରଣ କୁହାଯାଏ ତାକୁ ବାଟ ବରଣ କରନ୍ତି ଏବଂ ବରକୁ ପାଛୋଟି ନେଇଥାନ୍ତି ଝିଅର ମାମୁଁ ଘର ଲୋକ ଏବଂ ସେଠାରେ ଗାଲ ସେକାଯାଏ ତା'ପରେ ପୁଅକୁ ବେଦି ସାଳକୁ ନିଆଯାଏ ପୁଣି ବ୍ରାହ୍ମଣ ତାଙ୍କର ସବୁ ପୂଜା ପାଠ କରି ମନ୍ତ୍ର ପଢ଼ି କନ୍ୟାଙ୍କୁ ପୁଣି ବେଦୀଙ୍କୁ ବେଦିକୁ ଡାକନ୍ତି ତା'ପରେ ବିବାହ କାର୍ଯ୍ୟ କରାଯାଇଥାଏ ଏବଂ ସେଠାରେ ମଧ୍ୟ ବିବାହ ସମୟରେ ଝିଅ ତ ଶାଶୁଘର ଆସିବ ବାପ ଘର ଛାଡ଼ି ଭାବିକି ବହୁତ କାନ୍ଦୁଥାଏ କିନ୍ତୁ ସେଥିମଧ୍ୟରେ ମଧ୍ୟ କେତେକ ମଜାଳିଆ ଘଟଣା ଘଟେ ହଁ ଭାଇ ଝିଅର ଭାଇ ସ୍ୱାମୀକୁ ଝିଅର ସ୍ୱାମୀକୁ ଶଳା ବିିଧା ଦେଇଥାଏ ସେଥିରେ ସେ ସ୍ୱାମୀ ଜଣଙ୍କ ଝିଅର ଭାଇକୁ କିଛି ଉପହାର ମଧ୍ୟ ଦେଇଥାଏ ସେହି ସମୟରେ ଏବଂ ଏହିପରି ଭାବରେ ବିବାହ କାର୍ଯ୍ୟ ସମ୍ପନ୍ନ ହୁଏ ବା ବିବାହ କାର୍ଯ୍ୟ ସମ୍ପନ୍ନ ହେଲା ପରେ ଝିଅର ଭଉଣୀ ମାନେ ପୁଣି ବାଟ ଛକନ୍ତି ତାଙ୍କ ଝିଅର ସ୍ୱାମୀକୁ ଏବଂ ଝିଅକୁ କୋଣକୁ କୋଣକୁ ନେଇ ତାଙ୍କୁ ମୁଣ୍ଡିଆ ମରାଇବା ସମୟରେ ତା'ପରେ ସେମାନେ ପୁଅ ପୁଅ ଝିଅ ଖାଆନ୍ତି କିଛି ଖାଦ୍ୟ ଖାଆନ୍ତି ତା'ପରେ ସେମାନେ ଝିଅ ଘରୁ ପୁଅ ଘରକୁ ଆସନ୍ତି ଏବଂ ପୁଅ ଘରେ ପହଞ୍ଚିବା ପରେ ଝିଅର ପୁଅର ଭଉଣୀ ମାନେ ନଣନ୍ଦ ପୁଟୁଳି ପାଇଁ ବାଟ ଛକନ୍ତି ଝିଅଟି ତା' ନଣନ୍ଦ ମାନଙ୍କୁ ନଣନ୍ଦ ପୁଟୁଳି ଦେଇଥାଏ ତା'ପରେ ତାଙ୍କୁ ସେମାନେ ପୁଅ ଘରର ପୂଜା ଘରକୁ ଯାଇ ସେଠାରେ ମୁଣ୍ଡିଆ ମାରନ୍ତି ବିଭିନ୍ନ ଦେବା ଦେବୀଙ୍କୁ ଏହାପରେ ସମସ୍ତେ ସଜବାଜ ହୋଇ ନୂଆ ପୋଷାକ ପିନ୍ଧି ବହୁତ ମଜାମସ୍ତି କରନ୍ତି ନାଚ ଗୀତ କରନ୍ତି କିଏ ସମ୍ବଲପୁରୀ ଗୀତରେ ନାଚିଲେ ତ କିଏ ହିନ୍ଦୀ ଗୀତରେ ନାଚିଥାଏ ତ ଆଉ କିଏ ପୁଣି ଫିଲ୍ମ ଗୀତ ଫିଲ୍ମ ଆଲବମ୍ ଗୀତରେ ନାଚିଥାଏ ବିବାହର ବିବାହରେ ନାଚିବା ପାଇଁ ସବୁଠୁ ନିଆରା ନୃତ୍ୟ ହେଉଛି ଆମର ରସାରକଲି ଜାମୁ ଡାଲି ସମ୍ବଲପୁରୀ ଗୀତ ଗୁଡ଼ିକରେ ସମ୍ବଲପୁରୀ ନାଚ ସବୁ ବହୁତ ଭଲ ଲାଗିଥାଏ ବିବାହ ଗୁଡ଼ିକରେ ମୁଖ୍ୟତଃ ଏହି ସମ୍ବଲପୁରୀ ଗୀତ ହିଁ ଭଲ ଲାଗିଥାଏ ଏବଂ ଆମ ଅଞ୍ଚଳରେ ବିବାହ ସମୟରେ ସମ୍ବଲପୁରୀ ଗୀତ ଗୁଡ଼ିକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ ଏବଂ ଏହି ଗୀତ ଗୁଡ଼ିକରେ ସମସ୍ତେ ବହୁତ ସୁନ୍ଦର ସୁନ୍ଦର ନାଚ ନାଚନ୍ତି ଏବଂ ମଜାମସ୍ତି ମଧ୍ୟ କରିଥାଉ ଏହିପରି ଭାବରେ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ